ହଁ ଦୌଡ଼ିବା ସମୟରେ ମୁଁ ବହୁତ ଥର ଆଘାତ ପାଇଛି ଏବଂ ବହୁତ କଷ୍ଟ ମଧ୍ୟ ପାଇଛି ମୁଁ ଯେତେବେଳେ ଗୋଟେ ଭଲ ଦୌଡ଼ି ରନର୍ ହେବା ପାଇଁ ଚାହିଁଛିି ତେଣୁ ମୋତେ ତ ପରିଶ୍ରମ କରିବା ପାଇଁ ପଡ଼ିବ ଯେତେ କଷ୍ଟ ହେଲେ ମଧ୍ୟ ତାକୁ ସହି ମୋତେ ମୋ ଭବିଷ୍ୟତ ପାଇଁ ଭବିଷ୍ୟତରେ ଭଲ ରନର୍ ହେବା ପାଇଁ ପରିଶ୍ରମ ଏମିତି କରିବାକୁ ପଡ଼ିବ ଏବଂ ଅଭ୍ୟାସ ମଧ୍ୟ କରିବାକୁ ପଡ଼ିବ ମୁଁ ଦୌଡ଼ ଅଭ୍ୟାସ କରିବା ସମୟରେ ମୁଁ ସକାଳେ ଏବଂ ସନ୍ଧ୍ୟାରେ ଦୌଡ଼ ଅଭ୍ୟାସ କରେ ସେହି ସମୟରେ ଅନେକ ଥର ମୁଁ କେତେବେଳେ ପଡ଼ିଯାଇଛି କେତେବେଳେ ଝୁଣ୍ଟି ହେଇଯାଇଛି ଏମିତି ଗୋଡ଼ ହାତ ଖଣ୍ଡିଆ ହେଇ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଘରକୁ ଫେରେ ଏବଂ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ ସେଇ ପ୍ରତିଯୋଗିତା ଗୁଡ଼ିକରେ ମଧ୍ୟ ମୁଁ ବେଳେ ବେଳେ ପଡ଼ି ପଡ଼ି ଯାଇଥାଏ ଯାହାଫଳରେ ମୋର ଗୋଡ଼ ହାତ ଖଣ୍ଡିଆ ହୋଇଥାଏ ଏବଂ ଗୋଟେ ଥର ମୁଁ ଦୌଡ଼ିବା ସମୟରେ ମୋର ହାତ ମଧ୍ୟ ଭାଙ୍ଗି ଯାଇଥିଲା ଦୌଡ଼ିକି ପଡ଼ିଯିବାରୁ ଏବଂ ଏହିସବୁ ଅସୁବିଧା ଗୁଡ଼ିକୁ ଏହିସବୁ ଆହ୍ୱାନ ଗୁଡ଼ିକୁ ମୁଁ ଗୁଡ଼ିକରୁ ମୁଁ ବଞ୍ଚିବା ପାଇଁ ବହୁତ ଚେଷ୍ଟା କରିଛି ଏବଂ ମୋର ଗୋଡ଼ ହାତ ଖଣ୍ଡିଆ ହେଇଗଲେ ମୁଁ ଫାର୍ଷ୍ଟ ଏଡ଼୍ ବକ୍ସ ଦ୍ୱାରା ପ୍ରଥମେ ଫାର୍ଷ୍ଟ ଏଡ଼୍ ବକ୍ସ ଆଣି ମୋର ଯେଉଁ ରକ୍ତ ବାହାରିଥାଏ ତାକୁ ଭଲ ଭାବରେ ସଫା କରିଦିଏ ଡେଟଲ୍ ପାଣିରେ ଧୋଇ ଦିଏ ଏବଂ ସେଥିରେ ମେଡ଼ିସିନ ଲଗାଇ ବ୍ୟାଣ୍ଡେଜ୍ କରିନଏ ତା'ପରେ ମୁଁ ଡକ୍ଟରଙ୍କ ପାଖକୁ ଯାଏ ଡକ୍ଟରଙ୍କ ପରାମର୍ଶ ଅନୁଯାୟୀ ମେଡ଼ିସିନ ଆଣେ ଏବଂ ଖାଇଦିଏ ତା'ପରେ ମୋର ଆଘାତ ସବୁ ଭଲ ହୋଇଯାଏ ମୋର ସବୁ ଖଣ୍ଡିଆ ମଧ୍ୟ ଠିକ୍ ହୋଇଯାଏ ଏବଂ ଯେଉଁ ଗୋଟେ ଥର ମୋର ହାତ ଭାଙ୍ଗିଥିଲା ସେତେବେଳେ ମୁଁ ଗୋଟେ ମାସ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରିପାରିଲି ନାହିଁ ହାତ ଯେହେତୁ ଭାଙ୍ଗି ଯାଇଥିଲା ମୁଁ ଅଚଳ ହୋଇଗଲି ଏବଂ ନିଜ ହାତରେ ଖାଇବା ମଧ୍ୟ ମୋ ପାଇଁ ସମ୍ଭବ ହେଇପାରିଲା ନାହିଁ ମୋ ପରିବାର ଲୋକ ମୋର ବହୁତ ଯତ୍ନ ନେଲେ ତା'ପରେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଅନୁଯାୟୀ ମୋର ଚିକିତ୍ସା କରାଗଲା ତା' ସହିତ ମୋର ସଠିକ୍ ଭାବରେ ଚିକିତ୍ସା ଏବଂ ଯତ୍ନ ନେବା ଦ୍ୱାରା ମୁଁ ଭଲ ହେଇଗଲି ମୁଁ ଭଲ ହେଲା ପରେ ପୁଣି ଦୌଡ଼ିବା ଆରମ୍ଭ କରିଛି ଏବଂ ଏମିତି ଯେତେ ପରିସ୍ଥିତି ଆସିଲେ ମଧ୍ୟ ମୁଁ ଦୌଡ଼ିବା ଛାଡ଼ିବି ନାହିଁ ଦୌଡ଼ିବା ହେଉଛି ମୋର ଏକ ଇଚ୍ଛା ଏବଂ ମୋ ସ୍ୱପ୍ନ ହେଉଛି ମୁଁ ଗୋଟେ ଭଲ ରନର୍ ହେବି ସେଥିପାଇଁ ଯାହା କରିବାକୁ ପଡ଼ିବ ମୁଁ କରିବି ଯଦି କଷ୍ଟ ସହିବାକୁ ପଡ଼ିବ ତା'ହେଲେ ମୁଁ ସହିବି ଏହିପରି ଭାବରେ ମୁଁ ଆରୋଗ୍ୟ ଲାଭ କରିଥିଲି